ହଁ ଭାଇ ଆମେ ତ ସେପଟେ ଯାଉଥିଲେ ଆମେ କ'ଣ ଏପଟରେ ଆସିଗଲେଣି ସେପଟ ରାସ୍ତା ଖରାପ୍ ହେଇଛି ତାହେଲେ ଆମେ କେତେବେଳେ ପହଞ୍ଚିବା ମୋର ତ ଲେଟ୍ ହେଇଯାଉଛି ଅଧ ଘଣ୍ଟେ ଲାଗିବ ଅଧ ଘଣ୍ଟେ ଲାଗିଲେ ମୋର ତ ଲେଟ୍ ହେଇଯାଉଛି ମୋର ଅଫିସ୍ କାମ ପୁଣି ଡ଼େରି ହେଉଛି ନା ଆପଣ ଟିକେ ସ୍ପିଡ଼ରେ ଗାଡ଼ି ଚଲାନ୍ତୁ ନା ହଁ ଶୀଘ୍ର ପହଞ୍ଚିବାର ଅଛି

ହଁ ଶୀଘ୍ର ପହଞ୍ଚିବାର ଅଛି ଟିକେ ସ୍ପିଡ଼ରେ ଗାଡ଼ି ଚଲାନ୍ତୁ ଆମେ ସେପଟେ ଯାଇଥିଲେ ଶୀଘ୍ର ପହଞ୍ଚି ଯାଆନ୍ତେଣି ତମେ କଣ ଏପଟେ ବାଟେ ଆସିଲେ ନା ସେଥିପାଇଁ ମୁଁ ମୋର ଲେଟ୍ ହେଇଯାଉଛି ନା ହଉ ଆପଣ ସ୍ପିଡ଼ରେ ଗାଡ଼ି ଚଲାନ୍ତୁ ମୋର ଟିକେ ଶୀଘ୍ର ପହଞ୍ଚିବାର ଅଛି